ଆମର କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଜାତିର ଲୋକମାନେ ବସବାସ କରନ୍ତି ସେଥିରେ ଖ୍ରୀଷ୍ଟିଆନ ବି ଅଛନ୍ତି ଆହୁରି ମୁସଲିମ ବି ଅଛନ୍ତି ଆଦିବାସୀ ଅଛନ୍ତି ଆମ ଓଡ଼ିଆ ଲୋକ ବି ଅଛନ୍ତି ଆଉ ଆଦିବାସୀ ଲୋକଙ୍କର କୁଇ ଭାଷାରେ ବି କଥା ହୁଅନ୍ତି ଆଉ ଆମ ଓଡ଼ିଆ ଭାଷାରେ ବି କଥା ହୁଅନ୍ତି ଆଉ ଖ୍ରୀଷ୍ଟିଆନ ଲୋକ ତାଙ୍କ ଭାଷାରେ ବି କଥା ହୁଅନ୍ତି ଆମ ଓଡ଼ିଆ ଭାଷାରେ ବି କଥା ହୁଅନ୍ତି ମୁସଲମାନମାନେ ତାଙ୍କ ଉର୍ଦ୍ଦୁ ଭାଷାରେ ବି କଥା ହୁଅନ୍ତି ଆମ ଭାଷାରେ ବି କଥା ହୁଅନ୍ତି ଆମେ ଆମ ଭିତରେ କୌଣସି ଜାତି ଭେଦ ଭାବ କୌଣସି ରଖୁନା ଆମେ ଯାହା ପୂଜା ପର୍ବପର୍ବାଣି ଯାହା ବି ହୁଏ ତା' ଖ୍ରୀଷ୍ଟିଆନ୍ ଜାତିରେ ହେଉ ବା ମୁସଲମାନ ଜାତିରେ ହେଉ ବା ଯେକୌଣସି ଜାତିରେ ହେଉ ଆମେ ମିଳିମିଶି ଯୋଗଦାନ ଦେଇଥାଉ ଆଉ କୌଣସି ଜାତି ଭେଦ ଭାବ ଜମା ରଖୁନା